ହ୍ୟାଲୋ ଆପଣ ତାରିଣୀ ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ରାଜନଗରରୁ ପ୍ରଜ୍ଞା ପରମିତା କହୁଥିଲି ମୁଁ ଏବେ ଯେଉଁ ଖାଦ୍ୟଟି ଅର୍ଡ଼ର ଦେଇଥିଲି ଆପଣଙ୍କୁ ଭାତ ଡାଲି ଭଜା ମାଛ ଚିକେନ ଆଉ ପାମ୍ପଡ଼ ଏହି ସବୁ ଖାଦ୍ୟ ମୋତେ ବହୁତ ଭଲ ଲାଗିଛି ମାତ୍ର ସେହିଥିରେ ଡାଲି ଡାଲିଟିରେ ଟିକେ ଲୁଣ ପଡ଼ିନାହିଁ ତେଣୁ ସେହିଟା ଟିକେ ଭଲ ଲାଗୁ ନାହିଁ ମାତ୍ର ଚିକେନ ଚିକେନଟା ଯେଉଁଟା ଆପଣ ମାଂସ ତରକାରି କରିଛନ୍ତି ସେହିଟା ବହୁତ ଭଲ ଲାଗୁଛି ସାଲାଡ଼ ଭି ବହୁତ ଭଲ ହୋଇଛି ଦହି ପଡ଼ିକି ଆଉ କିନ୍ତୁ ପାମ୍ପଡ଼ଟି ଟିକେ ସିକେ ସିପି ଯାଇଛି ବାକି ସବୁ କିଛି ଠିକ୍ ଠାକ୍ ଅଛି ଧନ୍ୟବାଦ